ହ୍ୟାଲୋ କୁଇନ୍ କଲେକ୍ସନ୍ ଭାଇ ଗୁଡ଼୍ ମର୍ନିଙ୍ଗ୍ ଆକଚୁଲି ଭାଇ ମୁଁ ଆଣିଥିଲି ଗଣେଶ ପୂଜାକୁ ଗୋଟେ ଆପଣଙ୍କର ଗୋଟେ ଶାଢ଼ୀ ଯାଇକି ଆଣିଥିଲି ଆଣିଥିଲି ମୋତେ ବହୁତ ଭଲ ଲାଗିଥିଲା ସେ ଶାଢ଼ୀଟା ପଡ଼ିଥିଲା ମାନେ ପ୍ରାଇସ୍ ହିସାବରେ ମୋତେ ବି ଭଲ ପସନ୍ଦ ହୋଇଥିଲା ଆଉ କଲର୍ ଭଲ ଥିଲା ଆଉ ତାର ଡିଜାଇନ୍ ବି ବହୁତ ଭଲ ଥିଲା ଆଉ ତାକୁ ପିନ୍ଧିବାକୁ ବହୁତ ଭଲ ବି ଲାଗୁଛି ମୋତେ ସ୍ମୁଥ୍ କଲର୍ କିଛି ଫେଡ୍ ହୋଇନି ଏପର୍ଯ୍ୟନ୍ତ ଗଣେଶ ଓଷାରୁ ଏପର୍ଯ୍ୟନ୍ତ ହେଲା ମୋ ସାଙ୍ଗ ମୁଁ ଆକଚୁଲି ଗୋଟେ ବାହାଘରରେ ଥିଲି ମୋ ସାଙ୍ଗ ମାନେ ବହୁତ ପସନ୍ଦ କରିଥିଲେ ଯେ ଏଇ ଶାଢ଼ୀଟା କେଉଁଠୁ ଆଣିଲୁ ମୁଁ କହିଲି କୁଇନ୍ କଲେକ୍ସନ୍ରୁ ଆଣିଥିଲି ମୋର ଗୋଟିଏ ସାଙ୍ଗ ଆକଚୁଲି ଚାହୁଁଛି ଆଣିବା ପାଇଁ ସେମ୍ ଡିଜାଇନ୍ ସେମ୍ କଲର୍ ତାକୁ କହୁଛନ୍ତି ପାଟୁଲି ପାଟୁଲି ଶାଢ଼ୀ ସେଇଟା ମୁଁ କିଣିଥିଲି ପଚିଶଶହ ଟଙ୍କାରେ ଏବେ ଏଇଟା ଏବେ ଆପଣଙ୍କର ମୁଁ ସେଇଟା ଶାଢୀଟିକୁ ସେଣ୍ଡ୍ କରିବି ଫଟୋ ଆପଣଙ୍କର ସେଇ କ୍ବାଲିଟିର ଅଛି କି ପାଟୋଲି ଶାଢ଼ୀ ହେବ ମୋର ଗୋଟିଏ ସାଙ୍ଗ ସେ କହୁଛି ତ ଏହି ଶାଢ଼ୀ ଟା ବହୁତ ଭଲ ହୋଇଛି ଆଉ ପିନ୍ଧିବାକୁ ଚାହୁଁଛି କିଣିବାକୁ ବି ଚାହୁଁଛି ଆଚ୍ଛା ଆପଣଙ୍କର ଦୋକାନରେ ଏବେ ଆଭେଲେବଲ୍ ଅଛି ତ ମୁଁ କହିଥିଲି ତାକୁ ମୁଁ କଟକ କୁଇନ୍ କଲେକ୍ସନ୍ରୁ ଆଣିଥିଲି ଆଚ୍ଛା ଠିକ୍ ଅଛି ଆମେ କାଲି ଯାଇକି ଆଣିବାକୁ କାଲି କାଲି ନୁହେଁ ପଅରଦିନ ଆଡ଼କୁ ଯାଇକି ଦେଖିବା ନେକ୍ସଟ୍ ଡେ ୱେଡ଼ନେସ୍ ଡେ ଆଡ଼କୁ ଯିବୁ ଦେଖିକି ଆଣିବାକୁ ଆଣିବୁ ଯାଇକି ଆଉ ଥ୍ୟାଙ୍କ ୟୁ ଭାଇ ଫୋନ୍ ଉଠାଇ ଥିବାରୁ